ଆମ ଗାଁରେ ସରପଞ୍ଚ ପାଇଁ ଭୋଟ୍ ହୋଇଥିଲା ଏଥିପାଇଁ ଦୁଇ ଟି ଦଳ ଭାଗ ନେଇଥିଲେ ଏହି ନିର୍ବାଚନରେ ପାଇଁ ଉଭୟ ଦଳ ଲୋକମାନେ ମନ ଖୁସି କରିବା ପାଇଁ ଲୋକମାନଙ୍କୁ ପଇସା ଦେଉଥିଲେ ମଦ ବି ଦେଉଥିଲେ ମାଡ଼ ମାଗଣାରେ ଯାହା ଫଳରେ ଲୋକମାନେ ମଦ ପିଇ ଗାଳି ଗୁଲଜ ଅନ୍ୟ ଦଳକୁ କହୁଥିଲେ ଝଗଡ଼ା ମଧ୍ୟ ଲାଗୁଥିଲେ ଭୋଟ୍ ଦେବା ସମୟରେ ଭୋଟ୍ ଯାହାରେ ମଧ୍ୟ ମାଡ଼ଗୋଳ ଲାଗୁଥିଲେ ଯାହାଦ୍ୱାରା କିଛି ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବହୁତ ଭଙ୍ଗା ରୁଜା ହୋଇଥିଲା ଟଙ୍କା ବି କାହା କାହା ଘରୁ ଚୋରେଇ ନେଇ ଯାଇଥିଲେ